ନକଲି ଡିଗ୍ରୀ ଧାରୀମାନଙ୍କୁ ଧରିଥାଏ ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରିଥାଏ ଏବଂ ଉପଯୁକ୍ତ ଡାକ୍ତର ନିଯୁକ୍ତ ଦେଇ ବିଭିନ୍ନ ପ୍ରକାର ରୋଗର ନିରାକରଣ କରି ନିରୂପଣ କରି ତାର ଚିକିତ୍ସା କରିଥାଏ ବିଭିନ୍ନ କ୍ଷେତ୍ରରେ ଷ୍ଟୁଡେଣ୍ଟମାନଙ୍କୁ ଉପଯୁକ୍ତ ଏଣ୍ଟ୍ରାନ୍ସ ଦ୍ୱାରା ସିଲେକ୍ସନ୍ କରି ବିଭିନ୍ନ ଜାଗାରେ ପୋଷ୍ଟିଂ ଦେଇ ସେମାନଙ୍କୁ ଟ୍ରେନିଂ ଦେଇଥାଏ ସ୍ପେସିଆଲ କୋର୍ସ ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଯୋଗାଇ ଦେଇଥାଏ ଯାହାଦ୍ୱାରାକିି ସେମାନେ ପ୍ରତିଟି ରୋଗକୁ ଚିହ୍ନଟ କରିପାରିବେ ଏବଂ ରୋଗୀର ସଠିକ୍ ଜିନିଷ ଜାଣି ତାର ଚିକିତ୍ସା କରିପାରିବେ